ସାର୍ ନମସ୍କାର ମୁଁ ସାର୍ଥକ ଟିଭିରୁ ଅର୍ଜୁନ୍ କହୁଥିଲି ସାର୍ କ'ଣ ବୋଲେ ଗୋଟେ ଇଣ୍ଟରଭି୍ୟୁ ଗୋଟ ନେବାର ଥିଲା ସାର୍ କଣ ବୋଲେ ଆପଣଙ୍କ ଏ ଯେଉଁ ନବରଙ୍ଗପୁର ଡିଷ୍ଟ୍ରିକ୍ଟରେ ବିରିୟାନିର ଫାଇଦା କେମିତି ଅଛି ସାର୍

ଆଉ କ'ଣ କହୁଥିଲି ବୋଲେ ଆଉ କେତେ କ'ଣ ରେଟ୍ ଅଛି ଆଜ୍ଞା ଆପଣଙ୍କ ଏରିଆରେ ବିରିୟାନିର ହଁ ପର ଡେ କେତେ ଲେଖା ବିକୁଛନ୍ତି ହଁ ବେଶୀ ବ୍ୟବସାୟ ହେଉଛି ଭଲ ପାଖେ ପାଖେ ବେଶୀ ଦୋକାନ ଅଛି ନ କ'ଣ ସାର୍ ହଁ ହଁ ବୋଲେ ରୋଷେଇଆ ହେବ ଆଜ୍ଞା ବାହାର କରିହେବ ଆଠରୁ ଦଶ ଦିନ ଭିତରେ କମ୍ପ୍ଲିଟ ହୋଇଯିବ ତୁମର ତୁମ ଆଡ୍ରେସ୍ ଦେବ ପୋଷ୍ଟାଲ ଆଡ୍ରେସ୍ ଦେବ ତୁମ ଆଡ୍ରେସ୍ ଦେବ ଆଧାର କାର୍ଡ୍ ଦେବ ଆଉ ପାସ୍ ଫଟୋ ଫଟୋଟା ଦେବ ପାସ୍ ଫଟୋ

ସତରଟା ବୋଲିଲେ ବିଭିନ୍ନ ପ୍ରକାର ବିଜ୍ଞାପନରେ ବିଭିନ ପ୍ରକାର ଏଡଭରଟାଇଜମେଣ୍ଟ ହେବ ସେଟା ପାଇଁ ତୁମର ବିରିୟାନିର ଫଟୋ ଆଉ ତୁମର ତ ସତରଟା ଦେବ ହଉ ହଉ ହଉ ବେଶୀ ନା ଗୋଟେ କୋଡ଼ିଏ ହଜାର ଖଣ୍ଡେ ହୋଇଯିବ ହଁ ସେଟା ଦେବାକୁ ପଡ଼ିବ ଆଡଭାନ୍ସ ହେଉଛି ତେରଶହ ତେତିଶ ଟଙ୍କା ରେଜିଷ୍ଟ୍ରେସନ୍ କରିଥିବ ସେତିକି ଏକା ହଉ ହଉ ହଁ ହଁ ହଉ ଠିକ୍ ଅଛି ହେଲେ ଆଜ୍ଞା ଆମେ ଆମକୁ ଏଇ ନମ୍ବରରେ କଣ୍ଟାକ୍ଟ କରନ୍ତୁ